କିଛି ବର୍ଷ ପୂର୍ବେ ପୁରୁଣା ମୋବାଇଲ୍ ଥିଲା ଆଗରେ ବହୁତ ପି ଏସ୍ ଏନ୍ ଏଲ୍ ଏୟାରଟେଲ୍ ଭୋଡ଼ାଫୋନ୍ ପିଏସ୍କୁ ନେଟୱାର୍କ ଛୋଟ ମୋବାଇଲ୍ ଦେଉଥିଲା ପୂର୍ବ ଅପେକ୍ଷା ଏବେ ବା ବର୍ତ୍ତମାନ ସ୍ଥିତିରେ ସ୍ମାର୍ଟଫୋନ୍ ହେଇଯାଇଛି ଏବଂ ବହୁତ ପରିମାଣର ଜିଓ ନେଟୱାର୍କ କୁହାଯାଉଛି ମୁଁ ଜିଓ ସିମ୍ ବ୍ୟବହାର କରୁଛି ଏବଂ ମାସିକ ନିଜର ସକ୍ଷମ ବା ପଇସା ଦେଖିକି ରିଚାର୍ଜ କରିଛି ଯେତେ ଟଙ୍କା ଅଧିକା ରିଚାର୍ଜ କରିଥିବେ ସେତେ ଅଧିକା ଏମ୍ ବିି ଫ ପାଇପାରିବ କେବଳ ଜିଓ ସିମ୍ ଦ୍ୱାରା ବହୁତ କିଛି ମୋବାଇଲ୍ ମାଧ୍ୟମରେ ଶିଖି ପାରିଛୁ ଏବଂ ଜାଣି ମଧ୍ୟ ପାରୁଛୁ ଏବଂ ଯେକୌଣସି ଯଦି କାମ ଥିବ ବୋଲେ ଜିଓ ସିମ୍ ଦ୍ୱାରା ଗୁଗୁଲରେ ସର୍ଚ୍ଚ କରିକି ମଧ୍ୟ ଆମେ ଲୋକେସନଟା ପଠେଇ ପାରୁଛୁ ଏବଂ ଲୋକେସନ ଆମେ ମଧ୍ୟ ରିସିଭ୍ କରିପାରୁଛୁ ତେଣୁ ଆଗର୍ ଅପେକ୍ଷା ବର୍ତ୍ତମାନ ଜିଓ ସିମ୍ ବା ଜିଓ ନେଟୱାର୍କ ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେଇଛି ଏବଂ ଲୋକମାନେ ମଧ୍ୟ କୌଣସି ପ୍ରକାର ହଇରାଣ ହଉନାହାନ୍ତି ଆଗେ ବି ଏସ୍ ଏନ୍ ଲ୍ ନେଟୱାର୍କ ସେତେ ବାଜୁ ନଥିଲା ଲୋକମାନେ ବହୁତ ହଇରାଣରେ ପଡ଼ୁଥିଲେ ଏବେ କିନ୍ତୁ ସେଇ ହଇରାଣ ଆଉ ହେବା ପାଇଁ ପଡ଼ୁନାହିଁ